ଭାରତରେ ସ୍ୱାସ୍ଥ୍ୟସେବା ବହୁତ ଭଲ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକ ସବୁ ମେସିନ୍ ଫେସିନ୍ ବି ଡାକ୍ତରଙ୍କୁ ଯୋଗାଇ ପାରୁଛି କିନ୍ତୁ ଆମ ମୁଁ ଯେଉଁ ଡାକ୍ତରଖାନା ଗୁଡ଼ିକ ଆମର ଆଖପାଖ ଅଞ୍ଚଳର ଯେଉଁ ଡାକ୍ତରଖାନା ଗୁଡ଼ିକ ସେଗୁଡ଼ିକର କିନ୍ତୁ ସ୍ୱାସ୍ଥ୍ୟସେବା ଠିକ୍ ନୁହେଁ ଡାକ୍ତରଖାନାରେ ରୋଗୀ ରହିବା ପାଇଁ ବି ରୁମ୍ ନାହିଁ କୌଣସି ଗୁଟେ ଟେଷ୍ଟ କରିବା ପାଇଁ ବି ମୋର ମେସିନ୍ ଫେସିନ୍ କିଛି ବି ନାହିଁ କ୍ଲିନିକ୍ ଗୁଡ଼ିକ ବି ମଧ୍ୟ ଭଲ ପରିସ୍ଥିତିରେ ନାହିଁ ଆମର କୌଣସି ଦେହ ଖରାପ ହେଲେ ଆମେ ମାନେ ଶହେ କିଲୋମିଟର ପର୍ଯ୍ୟନ୍ତ ଆମେ ଯାଉଛେ ଯିବା ରାସ୍ତାରେ ଜଣ ଜଣକ ରୋଗୀର ମୃତ୍ୟୁ ବି ମଧ୍ୟ ହେଇପାରୁଛି ତେଣୁ ଆମର ଆଖପାଖ ଯେଉଁ ସି ଏ ସି ସେଣ୍ଟର୍ ଅଛି ସେଇ ଡାକ୍ତରଖାନା କୁ ଆମର ଠିକ୍ ସେ ମରାମତି କରି ସରକାର ରୁମ୍ ଘର କିଛି କରିଦେଲେ ରୋଗୀମାନେ ଚିକିତ୍ସିତ ହେଇପାରିବେ ନହେଲେ ଆମର ବହୁତ ଅସୁବିଧାର ଆମେ ସମ୍ମୁଖୀନ୍ ହେଇପାରୁଛେ ଆମର ଡାକ୍ତରଖାନା କୁ ମାନେ ସୁଲଭ ରାସ୍ତା ମଧ୍ୟ ନାହିଁ ଠିକ୍ ସେ ସେବା କରିବା ସେଇଠି ଆମର ରହିବା ପାଇଁ ମଧ୍ୟ ଭଲ ରୁମ୍ ଟିଏ ନାହିଁ